ଆମର ଗାଁନୁ ବାର ଘଣ୍ଟା ଲାଇନ୍ ରହେସି ଯେ ସେ ଯେ ଖରା ମାସେ କେଥିନ୍ଟେ ଲାଇଟ୍ କାଟ୍ସନ୍ ସେ ଗବ ବୁଟି ଗରମ୍ ଲାଗ୍ସି ସକାଲୁ ଆଠ୍ ବଜେ ଇନୁ ପାଞ୍ଚ ବଜେ ତକ୍ ଲାଇନ୍ କାଟ୍ସନ୍ ସେଥିର୍ ଲାଗି ବହୁତ୍ ଗରମ୍ ଲାଗ୍ସି ଆମେ ଗଛ ତଲେ ରହିସୁଁ ଲାଇନ୍ ନ ଥିଲେ ଆମ୍କୁ ରାନ୍ଧ୍ବା ଲାଗି ବହୁତ୍ ଅସୁବିଧା ହେସି ସେଥିର୍ ଲାଗି ଆମେ କାଠେ ଜାଲ୍ସୁଁ ରାନ୍ଧ୍ସୁଁ ସେ ଆମେ ବୈଠା ବି ଜାଲ୍ସୁଁ ଲାଲ୍ଟିନ୍ ବି ଜାଲ୍ସୁଁ କିରୋସିନ୍ ତେଲ୍ ଏ ସେଥିର୍ଲାଗି ଆମ୍କୁ ଲାଇନ୍ ନାଇଁ ଥିଲେ ବହୁତ୍ କଷ୍ଟ ହେସି ପ୍ୟାନ୍ ବର୍ଷିଲେ ବର୍ଷା ମାସେ ଯେନ୍ତା କି ବର୍ଷା ମାସେ ଝଡ଼ ତୋଫାନ୍ ହେଲେ ଯେନ୍ତା ଝଡ଼ ତୋଫାନ୍ ହେଲେ କିଥିନିଟେ ଆସି ଯେନ୍ତା ଲାଇନ୍କୁ ଛିଡ଼ି ଯାଏସି ତାର୍ ଛିଡ଼ି ଯାଏସି ସେ ତାର୍ ଛିଡ଼ି ଯାଏସି ତାପରେ କେତ୍ନି ଏଁ କେଚ୍କେଚା ହେସି ବ ବହୁତ୍ ଟେମ୍ ସେଟା ହେସି ବର୍ଷା ମାସେ କେଚ୍କେଚା ହେସି ଭଲ୍ ନାଇଁ ଲାଗେ ଲାଇନ୍ ନାଇଁ ଥିଲେ ବହୁତ୍ ଖରା ମାସେ ବହୁତ୍ ଗରମ୍ ଲାଗ୍ସି ଗଛ୍ ତଲେ ବି ରହିବାର୍ ଲାଗି ପଡ଼୍ସି ସେଥିର୍ ଲାଗି ଆମକୁ ବହୁତ୍ କଷ୍ଟ ହେସି ଖରା ମାସେ